ନୃତ୍ୟ ମୋ ଜୀବନରେ ବହୁତ କିଛି ବଦଳି ପାରିଛି ମୁଁ ଛୋଟବେଳରୁ ହିଁ ନୃତ୍ୟ କରିବା ବହୁତ ଭଲ ପାଉଥିଲି ଆଉ ମୋ ପରିବାର ବି ମୋତେ ସପୋର୍ଟ କଲେ ଆଉ ମୁଁ ବହୁତ ଜାଗାରେ ନୃତ୍ୟ କରିକି ପ୍ରାଇଜ୍ ଗୁଡ଼ାକ ବି ଜିତିଛି ଆଉ ମୁଁ ମୋ ଗୁରୁଜନ ମୋ ପରିବାରର ମୋ ମାଆ ବାପାଙ୍କ ବି ନୃତ୍ୟରୁ ତାଙ୍କ ମନକୁ ବି ମୁଁ ଜିତି ପାରିଛି